ହଁ ନମସ୍କାର ଓହୋ ନା ଅସୁବିଧା ହେଉଛି କଣ କି ଦି ବର୍ଷ ହେଲା କରୋନା ଚାଲିଥିଲା ତେଣୁ ତାପରେ ସେ ଟାଇମରେ ଟିକିଏ ବିଜନେସ ଯାହାହେଲେ ଟିକେ କମ୍ ଥିଲା ଆଉ ତାପରେ କିଛି ଲୋକ ଏବେ ଆସିଲେଣି ଆଉ ତୁମେ ବି କାମ ମଝିରେ ବି କିଛିଦିନ ବନ୍ଦ କରିଥିଲ ତାପରେ ଅବଶ୍ୟ ଏବେ କଲଣି ଆଉ ଦରମା କେତେ ବଢ଼େଇବା ପାଇଁ ଭାବୁଛ ହୁଁ ହୁଁ ନା ଯେଉଁ ଲୋକମାନଙ୍କର କାମ ଚାଲିଛି ସେ ଟିକିଏ ଅବଜେକ୍ସନ କରୁଥିଲେ ଆଉ କହୁଥିଲେ ଟିକିଏ ସଫା ସୁତରାଟା ଟିକିଏ କମ ହେଉଛି ଆଉ ଗୋଟିଏ ଦିନ କେଉଁଦିନ ମଝିରେ ହୋଇନଥିଲା ବୋଲି କହୁଥିଲେ ଆଉ ଯଦି କାମଟା ଠିକରେ କରିବ ସଫା ସୁତରା ଠିକ ହେବ ଲୋକମାନେ ମଧ୍ୟ ଆମ ଉପରେ ଟିକେ ସାଟିସ୍ଫାଏ ହେବେ ତା'ପରେ ଆମେ ଟିକିଏ ଦେଖିବା ଚିନ୍ତା କରିବା ଆଉ ସବୁ ହୋଇଛି ନା ନା ସେ ସବୁ ସଫା ସୁତରା ସେ ଯେଉଁ ପାହାଚର ଲ୍ୟାଣ୍ଡିଙ୍ଗ୍ ଯେଉଁ ସ୍ପେସ୍ ଗୁଡ଼ା ସେଇ ଗୁଡା ଟିକେ ମଇଳା ଆବର୍ଜନା ପଡ଼ୁଛି ଆଉ ବିଲେଇ ଫିଲେଇ ପଶି ଆସୁଛନ୍ତି ସେଗୁଡ଼ା ଟିକେ ନଜରରେ ରଖିବ ହୁଁ ହୁଁ ହେଉ ସେମାନଙ୍କୁ ଟିକେ ଯେଉଁଦିନ କାମ ସାରିବ ତାଙ୍କୁ ଟିକେ ତାଙ୍କୁ ଟିକେ ଜଷ୍ଟ ଜଣାଇଦେବ ଯେ ତୁମର ଏଇ କାମଟା ହେଲା ବୋଲି ଅ ହଁ ଆଉ ତଥାବି ଆମେ ଦେଖୁଛୁ ଆଉ ଯେଉଁମାନେ ଅନ୍ୟମାନେ କରୁଛନ୍ତି ସେମାନେ ତ ସେଇ ପଇସା ନେଉଛନ୍ତି ବେଶି କିଛି ଡିମାଣ୍ଡ କରିନାହାନ୍ତି ଏପର୍ଯ୍ୟନ୍ତ ତେଣୁ ସମାନ କାମ ତ ଅଛି ଏବେ ଆଉ କାମ ଯଦି ବଢ଼ିବ ତାପରେ ଆମେ ଚିନ୍ତା କରିବୁ ତା'ମାନେ ଅନ୍ୟମାନେ ଯାହା ନେଉଛନ୍ତି ତା'ଠାରୁ ଟିକିଏ ଅଧିକ ଚାହୁଁଛ ଆଚ୍ଛା ଆଚ୍ଛା ହେଉ ଆମର ଯେଉଁ ଅଛି